କ'ଣ ଚାଷ ଆଜିକାଲି ତ ଯେତିକି ଇଚ୍ଛା ହେଉଛି ସେତିକି ଇଚ୍ଛା ହେଉନି ଆପଣ ଯେତେବେଳେ ଆମ୍ବ ଚାଷ କରିଛନ୍ତି ରଜ ଥାକ ତ ବହୁତ ବିକ୍ରି ଯିବ ବହୁତ ଲାଭରେ ତା'ହେଲେ ଆପଣ ଏଥିରେ ରହିଲେ ଆଉ ମୁଁ ଚାଷ ବିଷୟରେ ଆଉ କ'ଣ କହିବି ମୁଁ ତ ଚାଷ ହଁ ଏଥର ଆପଣଙ୍କର ପୋକ ଲାଗୁଛନ୍ତି ବାଇଗଣ ଭେଣ୍ଡିରେ ଆପଣ ସାର ସବୁ ଦେଇ ଦେଇଛନ୍ତି ଆପଣଙ୍କର ପିଡ଼ିଆ ଏସବୁ ଦିଆଯାଏ ଯେଉଁ ସାର ଦେଇ ଦେଇଛନ୍ତି ତା'ର କୀଟ ନା ପୋକମରା ଔଷଧ ନା ଭଉଣୀ ମୁଁ ତ ଭେଣ୍ଡି ଚାଷ କରିନି ମୁଁ ଜାଣିନି ତ ପୋକମରା ଔଷଧ ଦୋକାନରୁ କିଣି ଆଣିବେ ପୋକ ମରା ଔଷଧ ପକେଇ ଦେବେ ଆଉ ମୁଁ ତ ଧାନଚାଷ କରିଥିଲି ସେ ଧାନ ଧାନ ଉପରେ ନଜର ଦେଉଛି ଆଉ ଧାନଚାଷ ତ ଏଥରକ ଲସ୍ରେ ଗଲା ଆଉ ଏଇଥରକ ଧାନଚାଷ କରିବା ପାଇଁ ବାହାରିଛି କାଦୁଅ ଫାଦୁଅ ସବୁ ହେଇ ଯାଇଛି ତଳି ସବୁ ପଡ଼ିଛି ଏଇଥରକ ଯେ ଲୋକ ଲୋକ ଧାନ ବିଲରେ ଦଶ ଜଣ ଖଣ୍ଡେ ରୁଆରେ ଥିଲେ ଆଉ ତା'ପରେ ଏଥରକ ଲସ୍ରେ ଯାଇଛି ମୁଁ ଏତେ ଧାନରୁ ଏତେ ପ୍ରଫିଟ୍ ବି ପାଇ ପାରିଲିନି ଏଥରକ କରିହେବ ତ ଆପଣଙ୍କର ଏଥର ଲାଭରେ ଅଛନ୍ତି କାହିଁକି ନା ରଜ ଟାଇମ୍ ଆମ୍ବ ଚାଷ କରିଛନ୍ତି ପଣସ ଚାଷ କରିଛନ୍ତି ଏଇନେ ବହୁତ ବିକ୍ରି କରାଯିବ ବହୁତ ଚାହିଦା ବି ଆମ୍ବର ରହିଛି ଆପଣଙ୍କର ଏଇନେ ଲାଭରେ ଅଛନ୍ତି ଆଉ ହଁ ହଁ ଏହି ଚାଷ କରିବା ପାଇଁ ଚାଷ କରିବା ପାଇଁ ସବୁଠୁ ବଡ଼ ଇଏ ହେଉଛି ଚାଷ କରିବାକୁ ଯେତିକି ଭଉଣୀ ଇଚ୍ଛା ହେଉଛି ସେତିକି ଇଚ୍ଛା ହେଉନି

ସେହି ତ ଭଉଣୀ ଯେଉଁ ପୋକ ପୋକ ଲାଗୁଛି ଯେଉଁ ଫସଲରେ ଧାନରେ ସେମିତି ପୋକ ଲାଗୁଛି ଯେ ପୋକ ଲାଗିଥିଲା ଆର ଥରକ ଏଥରକ କ'ଣ ହେଉଛି କେଜାଣି ପୋକ ଲାଗୁଛି ସେଥିପାଇଁ ଏହି ଚାଷ ବାସ କରିବାକୁ ଇଚ୍ଛା ହେଉନି ହଁ ଚାଷ ନ କଲେ ବଞ୍ଚିବା କେମିତି ଖାଇବା କ'ଣ ଆଜିକାଲି ହେଉଛି ଚାଷ ନ କଲେ ଖାଇବା କ'ଣ ଆଜିକାଲିର ପିଲାମାନେ କେହି ବି ଚାଷ ବାସ କରିବାକୁ ଇଚ୍ଛା କରୁ ନାହାନ୍ତି ଆଉ ଆମେ ତ ପୁଣି ମୁଁ କଲେ ତ ପୁଣି ପିଲାମାନେ କ'ଣ ଖାଇବେ ନା ନାହିଁ ହଁ ଭଉଣୀ ହଁ ହଁ ଭଉଣୀ ଏଥରକ କରିବି ଅଧିକ କରିଛି ଆଉ ଏକରେ ବିଲ ଖଣ୍ଡେ କରିବି ଏଥରକ ଆଉ ହଁ ହଁ ଆମେ ହାଟକୁ ଯାଉଛେ ଯିବ ଯଦି ଆମ୍ବ ବିକ୍ରି କରିବା ପାଇଁ କି କାହାକୁ କିଛି ନେଇ କି ଦେବା ମୁଁ ଯିବି ହାଟରେ ଦେଖା ହେଇଯିବ ଆଉ ହଁ ଆମ୍ବ କିଲେ ପଠାଅ ଆମ୍ବ ପଣସ ରଜ ଥାକ ଆସିଲାଣି ଆମ୍ବ ପଣସ ପଠାଅ

ହଉ ହଉ ଭଉଣୀ ହଁ